ଆମର ପୁଅ କିମ୍ବା ଭାଇମାନେ ଯଦି ଅଧିକ ଶିକ୍ଷା ଲାଭ କରିବେ ଏମିତିକି ଆଇଏଏସ୍ ଇଞ୍ଜିନିୟର ଡକ୍ଟର କିମ୍ବା ପ୍ରଫେସର ଏସବୁ ହୋଇପାରିବେ ଯଦି ପରିବାର ଚଳାଇବା ସହିତ ମଧ୍ୟ ଦେଶର ଉନ୍ନତି କରିପାରିବେ ଏବଂ ଦେଶ ଦେଶକୁ ମଧ୍ୟ ଶତ୍ରୁଙ୍କ ହାତରୁ ରକ୍ଷା କରିପାରିବେ ଦେଶର ଯତ୍ନବାନ ନେଇପାରିବେ ସବୁ ଲୋକଙ୍କୁ ସାହାଯ୍ୟ କରିପାରିବେ